ପାରମ୍ପରିକ ପୋଷାକ କହିଲେ ଆମର ସେମିତି କିଛି ନାହିଁ କିନ୍ତୁ ଆମେ ସାଧାରଣତଃ ମାଣବସା ଗୁରୁବାରରେ ଧଳା ଆଉ ନାଲି ଶାଢ଼ୀ ପିନ୍ଧିଥାଉ ଯେଉଁଟାକି ପ୍ରାୟ ସମସ୍ତେ ସ୍ତ୍ରୀ ଲୋକମାନେ ତାକୁ ହିଁ ପିନ୍ଧିଥାନ୍ତି ଆଉ ଧଳା ନାଲି ଶାଢ଼ୀ ଆଉ ସାଧାରଣତଃ ପର୍ବପର୍ବାଣିରେ ହଳଦୀ ଆଉ ନାଲି ଶାଢ଼ୀ ଏହି ଦୁଇଟା ଶାଢ଼ୀ ପ୍ରାୟ ସମସ୍ତେ ପସନ୍ଦ କରନ୍ତି ଆଉ ପର୍ବପର୍ବାଣଣି ହେଲେ ଏ ଦୁଇଟା କଲର୍କୁ ହିଁ ପିନ୍ଧିବା ପାଇଁ ଇଚ୍ଛା କରନ୍ତି ଆଉ ପିନ୍ଧନ୍ତି ମଧ୍ୟ